ମୁଁ ଦୌଡ଼ିବା କିବା ବ୍ୟାୟାମ ଚେଷ୍ଟା କରିଛି ଶୀତଦିନ ହଉ ବ୍ୟାୟାମ ବା ଦୌଡ଼ିବା ଗୋଟେ ଭଲ ଅଭ୍ୟାସ କାରଣ ଦେହ ସତେଜ ରହିଥାଏ ଏବଂ ଦେହ ମନ ପ୍ରଫୁଲ୍ଲିତ ରହିଥାଏ ତଥା ଦୌଡ଼ା ଏବଂ ବ୍ୟାୟାମ ଆମ ଶରୀରକୁ ବହୁତ ପ୍ରକାର

ଦୈନିକ ଜୀବନରେ ଦୌଡ଼ିବା ଏବଂ ବ୍ୟାୟାମ ବହୁତ ଉପକୃତ କରିଥାଏ